ଆମ ଦେଶରେ ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ର ବହୁତି ଅଧିକ ଭାବରେ ରହିଛି କାରଣ ଆଜିର ପିଲାମାନେ ଇଣ୍ଟରନେଟ୍ ଦ୍ୱାରା କିଛି କାମ କରିପାରନ୍ତି ନାହିଁ ଏବଂ ଟେକ୍ନୋଲୋଜି ଦ୍ୱାରା କିଛି କାମ ହୋଇ ମଧ୍ୟ ପାରେ ନାହିଁ ଯାହାଦ୍ୱାରା ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ ଦ୍ୱାରା ଲୋକମାନେ ଏତେ ଆକୃ ଆକୃ ଆତ୍କୃଷ୍ଟ ହୋଇଛନ୍ତି ଯେ ଆମ ନିଜ ଓଡ଼ିଆ ଭାଷାର ବ୍ୟବହାର ଉପରେ ଓଡ଼ିଆ ଭାଷା ଓଡ଼ିଆ ଭାଷା ମଧ୍ୟ ବଦଳି ଯାଇଛି କାରଣ ଆମେ ଦେଖିବାକୁ ଟେକ୍ନୋଲୋଜି ଟେକ୍ନୋଲୋଜି କିମ୍ବା ଇଣ୍ଟରନେଟ୍ ଦ୍ଵାରା ଆମେ ଅନେକ ପ୍ରକାର କଥା ଶିଖିଥାଉ ଏବଂ ଜାଣିପାରୁ ଯେ ଆମେ ଅନେକ କଥା ଜାଣିଥାଉ କିନ୍ତୁ ଆମ ଓଡ଼ିଆ ଭାଷାକୁ ବଦଳି ତ କରିପାରିବ ନାହିଁନା ଏବେ ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ ଦ୍ଵାରା ଆମେ ଇଂଲିଶ ହିଁ ବ୍ୟବହାର କରିଥାଉ ଇଂଲିଶ ଆମର ମାତୃଭାଷା ନୁହେଁ ଆମ ଓଡ଼ିଆ ଓଡ଼ିଆ ଓଡ଼ିଶାର ମାତୃଭାଷା ହେଉଛି ଆମ ଓଡ଼ିଆ ଓଡ଼ିଆ ଦ୍ୱାରା ଆମେ ଅନେକ ପ୍ରକାର ଶିଖିଥାଉ ହିଁ ଆମେ ଓଡ଼ିଆ ଭାଷାର ଓଡ଼ିଆ ଭାଷା ହିଁ ଶିଖିଥାଉ କିନ୍ତୁ ଏହି ସମୟରେ ଦେଖିବାକୁ ଗଲେ ଟେକ୍ନୋଲୋଜି ଏବଂ ଇଣ୍ଟରନେଟ୍ ଦ୍ୱାରା ଲୋକମାନେ ଏତେ ଆକୃଷ୍ଟ ହୋଇଯାଇଛନ୍ତି ଯେ ଲୋକମାନେ ଏବେ ଓଡ଼ିଆ ଭାଷା ଛାଡ଼ି ନିଜର ମାତୃଭାଷା ଛାଡ଼ି ଟ ଟେକ୍ନୋ ଇଂଲିଶ କିମ୍ବା ହିନ୍ଦୀ ଭାଷାର ବ୍ୟବହାର କରୁଅଛନ୍ତି ଯାହାଦ୍ୱାରା ଆମ ଦେଶ ବଦଳିବାକୁ ଲାଗିଛି ଏବଂ ଆମ ଭାଷା ଧୀରେ ଧୀରେ କମିବାକୁ ଲାଗିଛି